ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ଏଇ ପରିପେକ୍ଷୀରେ କହିବାକୁ ଚାହୁଁଛି ଯେ ଆମର ଯା ଓଡ଼ିଆ ଭାଷା ବର୍ତ୍ତମାନ ପରିପେକ୍ଷୀରେ ସର୍ବଦୂର ବହନୀୟ ଏବଂ ଓଡ଼ିଆଭାଷାର ଉତ୍ତୋରତ୍ତର ଉନ୍ନତି ପାଇଁ ଓଡ଼ିଆଭାଷାର ଉତ୍ତୋରତ୍ତର ଉନ୍ନତି ପାଇଁ ସମସ୍ତ ଓଡ଼ିଆଙ୍କର ଏଇଟା ପ୍ରାଥମିକ କର୍ତ୍ତବ୍ୟ ଓ ମୌଳିକ ଅଧିକାର ମଧ୍ୟ ଏଣୁ ସରଗ ଭାରତର ସରକାରୀ ଭାଷା ହିନ୍ଦୀ ସହିତ ଓଡ଼ିଆଭାଷାର ତୁଳନା ଅମୂଳକ ମୋ ଚିନ୍ତା ଓ ଚେତନା ଭିତରେ ମୁଁ ଏଇଆ କହିବାକୁ ଚାହୁଁଛି ଯେ ଓଡ଼ିଆଭାଷା ଓଡ଼ିଆ ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ସ୍ୱାର୍ଥର ବାର୍ତ୍ତା ବହନ କରୁଥାଏ ତେଣୁ ଓଡ଼ିଆଭାଷା କୌଣସି ଓଡ଼ିଆ ବାସୀଙ୍କ ପାଇଁ ଓଡ଼ିଆଭାଷାର ଗୁରୁତ୍ତ୍ୱ ମହତ୍ତ୍ୱ ଓ କାଳ କାଳକୁ ରହିଥିବ ସରକାରୀ ଭାଷା ହିନ୍ଦୀ ସହିତ ଏହାର ତୁଳନା ଅମୂଳକ ଏବଂ ଅବାନ୍ତର